ଆଜିକାଲି ଚାଷ ବି ଟେକ୍ନୋଲୋଜି କାରଣ ହେଉଛି ଟେକ୍ନୋଜି ହେଉଛି ତାମାନେ ହେଉଛି ଆମେ କିଛି ଚାଷ କରିବା ଯେଉଁ ମେସିନ୍ କିମ୍ବା ଯେଉଁ ଗାଈଗୋରୁ ପାଳନ କରୁଛନ୍ତି ତାଙ୍କ ବିଷୟରେ ବି ଟେକ୍ନୋଲୋଜି କାରଣ ପା ହେଉଛି ଆଉ ସେ ଗୋରୁଗାଈଙ୍କୁ ମଧ୍ୟ ସେ ମେସିନ୍ ସାହାଯ୍ୟ ମାନଙ୍କରେ ସେଭିଙ୍ଗ୍ ଇଏ ବା ଅନ୍ୟ କିଛି କରାଯାଉଛି ତାଙ୍କୁ ତାଙ୍କ କତିରୁ ଦୁଗ୍ଧ ବା ଉତ୍ପାଦନ କରାଯାଇପାରୁଛି ଏଇଭଳି ଭାବରେ ଆମେ ଟେକ୍ନୋଲୋଜି ଆପଣ ଉପାୟରେ ସାହାଯ୍ୟ ପାଉଛୁ